ଆମର୍ ଅଞ୍ଚଲର କଳା ଆଉ ଶୈଲୀ ବହୁତ୍ ପୁରୁନା ହେ ଯେନ୍ତା କି ଆମର୍ ବୁଢ଼ା ବୁଢ଼ୀ କାଲୁ ଚଲି ଆଉଚି ବୋଲେ ଆମ ପୂର୍ବପୁରୁଷମାନଙ୍କ ନୁ ଯେନ୍ ଥିର୍ ବିଷୟରେ କି ଆମେମାନେ ବହୁତ ପ୍ରକାରର କଲା ଦେଖିବାର୍ କେ ମିଲୁଛି ହେଲା ଆମର୍ ମାଆ ବାପାମାନେ ଯେନ୍ତା କି ଚାଷ କାମରେ ହେଲା ଯେତେବେଲେ ବି ଆମେ ଧାନ୍ କାଟି ଯାସନ୍ ସେ ଟାଇମ୍କେ ଘର ଲୋକ୍ ପୂଜା କରୁଁସନ୍ ପୂଜା କରି ସାରିଲା ପରେ ଯାଇ କିରି ଧାନ୍ କାଟ୍ସନ୍ ଠିକ୍ ଧାନ୍ ଯେତେବେଲେ ରୁଇବାରେ ବାଜିଛେ ସେ ଟାଇମ୍ କେ ସେ ଜିନିଷ୍ଟା କରୁଁସନ୍ ସେଇଟା ବି ଆମ ଲାଗି କଳା ହେ ଆମର ଶୈଲୀଟା ବହୁତ୍ ନମ୍ର ଭାବରେ ରହେ ସମସ୍ତେ ମେହନତ୍ କରି କରି ଚଲାଁସନ୍ କାମ ଧାମ୍ କର୍ସନ୍ ଆଉ ଆମର୍ ନୂଆଁଖାଇଁ ପର୍ବ ବି ଯିନ୍ ମାନା ସନ୍ ଭଲ୍ ହିସାବରେ ସେ ଟାଇମ୍କେ ଆମର୍ ବହୁତ୍ ନୂଆଁଖାଇଁ ଭେଟ୍ ଭାଟ୍ କର୍ବା ଜିନିଷ୍ଟେ ହେସି ବହୁତ୍ ଲୋକ ପାଟିସିପେଟ୍ କରିସନ୍ ନାଚ ଗୀତ ଏଇ ଜିନିଷ୍ମାନ କର୍ସନ୍ କିନ୍ତୁ କି ପିଲାମାନଙ୍କୁ ପ୍ରାଇଜ୍ ବି ଡ଼ିଷ୍ଟ୍ରିବ୍ୟୁସନ୍ କରାଯାଇ ହେସି ଆଉ ଦିୟା ହେସି ଆଉ ଯେନ୍ତିକି ଲୋମାନେ ବି ଜାଣି ପାରୁଛନ୍ତି କି ନୂଆଁଖାଇ ପର୍ବର ପର୍ବଟି ଅଛି ହେଲା ସେ ଜିନିଷ କେ ଜାନି କରି ଆମର ଇ କଲା ଆ ଶୈଲୀ କେ ଆମେ ଆଗ୍କେ ବଢ଼ାଇବା କେ ଚାହୁଁଚୁ ତା'ର୍ ପରେ କଲା ଓ ଶୈଳୀର ମାନେ ଏଇଟା ନାହିଁ ଯେ ଖାଲି କେନ୍ ପର୍ବପର୍ବାଣୀରେ କାଁଣା କରାଯାଉଛି ଏଇଟା ହେଲା ତା'ର୍ ମାନେ ଏଇଟା ବି ହେଇ ଯେ ବୋଲେ ନିଜର କଲା କାଁଣା ବାହାରୁଛି ହେଲା ତ ନିଜର କଲା ଏଇଟା ବାହାରୁଛି ଯେ ଯଦି ଧରି ନିଅ ଏହା ଯିନ୍ ଆମେ ମାନେ କୁଟୀର ଶିଳ୍ପର ବିକାଶ କର୍ବା ଲାଗି ଚାହୁଁଛୁ କୁଟୀର ଶିଳ୍ପର ବିକାଶ କଲେ ବି ସେନ୍ ଯେତିକି ଜିନିଷ ଆମେ ବନାବାର୍ ଲାଗି ଟ୍ରାଏ କରୁଛୁଁ ସେ ଜିନିଷ୍ମାନେ କଲାରେ ନିଜର ହିଁ ଇନଭ୍ଲଭ୍ ହବାକେ ଯାଉଛି ହେଲା ତ ଏଇ ଜିନିଷ୍ମାନଙ୍କୁ ଏହି ସବୁ ଡ଼ିପେଣ୍ଡ କରୁଛି ଆମର୍ ଉପରେ ଆମେ କେନ୍ତା କରି ଆମର୍ କଲାକେ ଶୈଲୀକେ ଆଗ୍କେ ବଢ଼ାମା ଆମ ପୂର୍ବ ପୁରୁଷମାନେ କେନ୍ତା କରି ଇ ଜିନିଷ୍କେ ଆଗ୍କେ ବଢ଼ା ଆମର ଛୁଆ ପୋତାମାନେ ଏହି ପ୍ରତି ଧ୍ୟାନ୍ ଦେବାଟା ଆମର୍ କାମ୍ହେ କଲା ଓ ଶୈଳୀ କେ ଆଗ୍କେ ବଢ଼ାଲେ ଆମକୁ ବେଶୀ ମେସିନ୍ର ବି ଦରକାର ନା ପଡ଼େ ଏଇ ଜିନିଷ୍ଟା ମୁଇଁ କର୍ବାର୍କେ ଚାହୁଁଛେଁ ଆରୁ ଇ ଜିନିଷ୍ଟା ସ୍ୱଦେଶୀ ନା ହୋଇକରି ଆମର ପାରମ୍ପରିକ ଗତ ଆବଶ୍ୟକ ହେ ପାରମ୍ପାରିକ ଗତ ହେଲେ